ହ୍ୟାଲୋ ସାର୍ ନମସ୍କାର ମୋର ବ୍ୟାଙ୍କ ଆକାଉଣ୍ଟ୍ ଗୋଟେ ଇ ପି ଏଫ୍ ଆକାଉଣ୍ଟ୍ ଅପ୍ଡ଼େଟ୍ କରିଦେଇଛି ଆପଣ ଏଥିରେ ପୋର୍ଟାଲ୍ ଦ୍ୱାରା କେମିତି ଲଗ୍ଇନ୍ କରିବେ ତାହା ଟିକିଏ କହିଦେବେ କି ତା'ହେଲେ କ'ଣ କ'ଣ କାଗଜପତ୍ର ଦରକାର ଅଛି କି ଆଧାର୍ କାର୍ଡ଼୍ କି ବ୍ୟାଙ୍କ ପାସ୍ବୁକ୍ କ'ଣ ମୋତେ ଟିକିଏ କହିଦିଅନ୍ତୁ ତା'ହେଲେ ଇ ପି ଏଫ୍ ଆକାଉଣ୍ଟ୍ କରିବି ଆପଣ ଲଗ୍ଇନ୍ଟା କେମିତି ବତେଇ ଦିଅନ୍ତୁ କ'ଣ କ'ଣ ମାଧ୍ୟମରେ ହୋଇପାରିବ ତା'ହେଲେ ମୋତେ ଆପଣ କହିଲେ ମୁଁ ଜରୁରୀକାଳୀନ ଘରକୁ ଆସି କାଗଜପତ୍ର ଆବେଦନ କ'ଣ ଡକ୍ୟୁମେଣ୍ଟ୍ସ ପତ୍ର ପରିଚୟ ପତ୍ର ନେଇକି ମୁଁ ଆପଣଙ୍କ ପାଖକୁ ନେଇକି ଯାଇପାରିବି ସେଥିପାଇଁ ଆପଣଙ୍କୁ ଇ ପି ଏଫ୍ ଆକାଉଣ୍ଟ୍ ମୋର କେମିତି ଖୋଲିଦେବେ ତା'ହେଲେ ଆପଣଙ୍କ ପାଖରେ ମୁଁ ଚିରୋପକୃତ ହୋଇ ଏକାଉଣ୍ଟ୍ଟା ଖୋଲି ପାରିବି ସେଥିପାଇଁ ଆପଣଙ୍କ ପାଖକୁ ଏହି ଇ ପି ଏଫ୍ ଆକାଉଣ୍ଟ୍ ଖୋଲିବା ପାଇଁ ମୁଁ ମୋର ଆସୁଛି